ହଁ ହ୍ୟାଲୋ ବାଲେଶ୍ୱରରୁ କହୁଛି ସଙ୍ଗାତ

ଏ ଚାଷ ତ ସବୁ ଧାନ ତ ଅଁ ମରିଗଲା ପୋକଫୋକ ନାଗିଗଲେ ସବୁ ପଳେଇଲା ଆଉ କଣ୍ଟାଫଳ ବିଲାତି ଫିଲାତି ଏଉଡ଼ା ତ ପୋକ ନାଗିକିନି ସବୁ ତଳେ ଘୁସୁରୁଛି ଏଗୁଡ଼ାକ ଗୋରୁଗାଈ ଖାଉଛନ୍ତି ମଣିଷ କେହି ଖାଉନାହାନ୍ତି ପରିବା ଔଷଧ ପକେଇନେ ଔଷଧ ତ କାଇଁ ଧଇଲା ନି ସବୁ ତ ମ ପୋକ ନାଗିଯାଉଛି ଆଉ ହଁ ସାର ପକେଇଥିନୁ କାଇଁକି ତ ହେଉଡ଼ା ତ ହେଲାନି ପୋକ ନାଗିଯାଉଛି ହଁ ଚାରି ଏକେରେ ବିଲ ଚାଷ କରିଥିନୁ ହଁ ବହୁତ ଲସ୍ ହେଇଗଲା ଆଉ ବହୁତ ହଇରାଣରେ ଟିକିଏ ଚଳୁଛୁ ଆଉ ଏ ବହୁତ ରେଟ୍ ଅଛି ତମର ସେପଟେ

ଉଁ ଆଉ ଚାଷ ଆମର ତ ଏଠି ପାଣିରେ ବି ସୁ ପାଣି ଅଭାବରୁ ସେମିତି ଧାନ ବି ମରିଗଲା

ଏ କେନାଲ୍ ରେ ବି ପାଣି ନାହିଁ ତ ଆଉ ପାଣି ତ ସର୍ଟ ଅଛି ଏପଟେ ନା ଏଇନା ତ ଯାଇହେଇନି ଏଇନାକେ ତ ବହତ ଖରା ଫୁଟିଲାଣି ଦେଖିଆ ଟିକିଏ ସୁବିଧା ନେଇକିନି ଯିମୁ ତମର ଚାଷ କେମିତି କଣ ହେଇଛି କେତେ କମ୍ ଅଛି ହଁ ଅ ସେମିତି କହିନେ ଅ କଲ୍ କନେ ଦିନି ଯିବେ ପନିପରିବା ଆଣିକି ବେପାର କରିବେ ଭଲହୁଅନ୍ତା ଆଉ ବସ୍ ଏଇ ଯୋଉ ମାଁ ତାରିଣୀ ବସ୍ ଆସୁଛି ସକାଳ ଛଅରେ

ଭଲ ହୁଅନ୍ତା ଆଜି ନମ୍ବର୍ ଦଉଛୁ ଦେଖିଆ ଦବୁ ଭଲ ହଁ ଆଉ ପନିପରିବା ସବୁଠୁ କିଣି ଦେଇକିନି ଗାଡ଼ିରେ ହଁ ଗାଡ଼ିରେ ହଉ